ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦଗୁଡ଼ିକ ମଧ୍ୟରେ ଜଙ୍ଗଲସମ୍ପଦ ଅନ୍ୟତମ ଯେଉଁଥିରେ ଆମେ ବନ୍ୟପ୍ରାଣୀ ସଂରକ୍ଷଣ କରିବା ସହିତ ସେଥିରୁ ବିଭିନ୍ନ ପ୍ରକାର ପ୍ରାକୃତିକ ଜିନିଷ ଯେପରି ମହୁଲ ଚାର ମହୁ ଇତ୍ୟାଦି ସଂଗ୍ରହ କରିବା ପାଇଁ ଆମେ ବିଭିନ୍ନ ଉପାୟ ଅବଲମ୍ବନ କରି ସଂଗ୍ରହ କରିପାରିବା ଏବଂ ବ୍ୟବସାୟ ମଧ୍ୟ କରିପାରିବା